ବିକଶିତ ଦୁନିଆ ଉପରେ ମୋର ମତାମତ ହେଉଛି ଆଜିକାଲି ଦୁନିଆ ବହୁତ ବିକଶିତ ହେଲାଣି ଯେମିତିକି ପରିବହନରେ ଘରେ ସେତେବେଳେ ସମସ୍ତଙ୍କର ଗୋଟିଏ ଲେଖାଏଁ ଗାଡ଼ିଥିଲା ଏବେ ଘରେ ଯେତେଟା ମେମ୍ବର ସେତେଟା ଗାଡ଼ି ଶିକ୍ଷାର ମଧ୍ୟ ବିକଶିତ ହେଉଛି ଆଗରୁ ପୁଅମାନଙ୍କୁ କେବଳ ପାଠ ପଢ଼ିବାର ସୁଯୋଗ ଦିଆଯାଉଥିଲା ଏବେ ପୁଅଝିଅ ଉଭୟଙ୍କୁ ପାଠ ପଢ଼ିବାର ସୁଯୋଗ ଦିଆଯାଉଛି ଯେପରି ଆମର ସମସ୍ତଙ୍କର କଥାବାର୍ତ୍ତାର ଶୈଳୀ ଚାଲିଚଳନ ସବୁଥିରେ ବିକଶିତ ହେଇଛି ସେତେବେଳେ ସମସ୍ତଙ୍କର ଥିଲା ଚାଳଘର ଏବେ ସମସ୍ତଙ୍କର ପକ୍କାଘର ଘରଦ୍ୱାର ସବୁ ବିକଶିତ ହେଉଛି ପରିବହନ ଶିକ୍ଷା ଘରଦ୍ୱାର ରାସ୍ତାଘାଟ ସବୁଥିରେ ଆମର ପରିବର୍ତ୍ତନ ହେଇଛି ବିକଶିତ ହେଇଛି